ଆମ ଗାଁର ମହିଳାମାନେ ଲଙ୍କା ଗୁଣ୍ଡ ପେସିଥାଆନ୍ତି ବିଭିନ୍ନପ୍ରକାର ମସଲାର ବ୍ୟବହାର କରିଥାଆନ୍ତି ଆମ ଗାଁର ସ୍ଵୟଂ ସହାୟକ ଗୋଷ୍ଠିର ମହିଳାମାନେ ବିଭିନ୍ନପ୍ରକାର ମସଲା ର ବ୍ୟବହାର ନିଜେ ଗୋଟିଏ ମେସିନ୍ ଆଣି ସେଥିରେ ପ୍ରସ୍ତୁତ କରିଥାଆନ୍ତି